ଆମ ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ ହେଇଥିବାରୁ ଏହାର ଲୋକେମାନେ ଲୋକମାନେ ସାଧାରଣତଃ ଶାଢ଼ୀ ସାଲୱାର କମିଜ ଧୋତି ଫାଇଜାମ କୁର୍ତ୍ତା ଆଦିବାସୀ ପୋଷାକ ଏବଂ ଗାମୁଛା ପିନ୍ଧିଥାନ୍ତି ଆଦିବାସୀ ଲୋକମାନେ ଆଦିବାସୀ ପୋଷାକ ପିନ୍ଧିଥାନ୍ତି ଏବଂ ଅଳଙ୍କାର ପିନ୍ଧିଥାନ୍ତି ଏବଂ ଯେଉଁମାନେ କି ଯେଉଁମାନେ କି ପୂଜା କରିଥାନ୍ତି ସେମାନେ ଧୋତି ପିନ୍ଧିଥାନ୍ତି ଆଉ ଯେଉଁ ମାଆ ମାନେ ପୂଜା କରିଥାନ୍ତି କିମ୍ବା ଘରେ ଥାନ୍ତି ସେମାନେ ଶାଢ଼ୀ ସାଲୱାର ପିନ୍ଧିଥାନ୍ତି ଓଡ଼ିଶା ଏକ ଅନ୍ୟ ପ୍ରକାର ରାଜ୍ୟ ଅଟେ ଏଠାରେ ଲୋକମାନେ ବିଭିନ୍ନ ପ୍ରକାର ଓଡ଼ିଶୀ ପୋଷାକ ପିନ୍ଧି ନୃତ୍ୟ ମଧ୍ୟ କରିଥାନ୍ତି ଆଦିବାସୀ ପୋଷାକ ପିନ୍ଧି ଢେମ୍ସା ମଧ୍ୟ କରିଥାନ୍ତି ତାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଯେଉଁମାନେ ଅଫିସ କାମ କରନ୍ତି ସେମାନେ ଅଫିସିଆଲ ଡ୍ରେସ୍ ମଧ୍ୟ ପିନ୍ଧିଥାନ୍ତି ସ୍କୁଲ ପଢ଼ବା ଲୋକ ସ୍କୁଲ ଡ୍ରେସ୍ ମଧ୍ୟ ପିନ୍ଧିଥାନ୍ତି ଓଡ଼ିଶାରେ ଢେମ୍ସା ନାଚ ଅଧିକ ଫେମସ ହୋଇଥାଏ ଏବଂ ସମ୍ବଲପୁରୀ ଶାଢ଼ୀ ମଧ୍ୟ ପିନ୍ଧିକି ଡ୍ୟାନ୍ସ ମଧ୍ୟ କରିଥାନ୍ତି